ଆମ ମାଲକାନଗିରି ଜିଲ୍ଲାରେ କୌଣସି ମେଡିକାଲରେ ସୁବିଧା ନଥିଲା କିନ୍ତୁ ଏବେ ଏବେ ଯାଇ ମାଲକାନଗିରି ଜିଲ୍ଲାରେ ମେଡିକାଲ ବଡ଼ ମେଡିକାଲ ହେଇଛି ଏବେ ଡେଭଲପ୍ ହେଉଛି କାରଣ ସେ ନବୀନ ପଟ୍ଟନାୟକ ସେ ସୁଭଲତା ପାଇଁ ସେ କାର୍ଡ୍ ଗୋଟେ ଦେଇଛି ସେଥିମଧ୍ୟରୁ ଫ୍ରି ଚିକିତ୍ସା ହେଉଛି କିନ୍ତୁ ଲୋକମାନେ ବି ବଞ୍ଚୁଛି ସବୁ ସବୁଆଡ଼େ ସୁବିଧା ଅସୁବିଧା ହେଉଛି ଲୋକମାନେ ବି ବହୁତ ସୁବିଧା ପାଇଛି ଫ୍ରି ଚିକିତ୍ସାରେ